ହ୍ୟାଲୋ ଆଜ୍ଞା ମୁଁ କହୁଥିଲି ଆପଣଙ୍କର ହୋଟେଲ୍ରେ ଯେନ୍ ଭାତ୍ ଡାଲ୍ ତରକାରୀ ଆଉ ମାଂସ କୁହା ଯାଇଥିଲା ଆଜ୍ଞା ବର୍ତ୍ତମାନ୍ ଡେଲିଭରି ହେଇଯାଇଛି ଯେ ଆଉ ଘର ଲୋକ୍ ମାଂସଟା ବାତିଲ୍ କର୍ବାକେ ଚାହୁଁଛନ୍ ଆଜ୍ଞା ଖାଇବାର୍କେ ନାଇଁ ଚାହଁବା ତାର ପରିବର୍ତ୍ତେ ଆପଣ ପନିର୍ ପଠେଇ ଦେଇ ତେ ଗଲେ ଭଲ୍ ହେନ୍ତା ଏଇଟା ବାତିଲ୍ କରିକିରି ପନିର୍ ଖଟା ତରକାରୀ ହେନ୍ତା ପ୍ରକାରର ଉଁ ପଠେଇ ଦେଉନ୍ ଆଉ ତାର୍ ସାଙ୍ଗେ ଆମରି ପାନି ବୋତଲ୍ ଆଉ ଏ ମିଠା ପାଞ୍ଚଟା ପଠେଇ ଦେବେ ଆଜ୍ଞା ମାଂସ ଖାଇବାର୍କେ ନାଇଁ ଚାହିଁବାର ଘରର୍ ଲୋକ୍ ସେଥିର୍ଲାଗି କ୍ଷମା କରିବେ ଆଜ୍ଞା ଅନୁରୋଧ କରି କହୁଛେ ଯେ ଏସବୁ ବାତିଲ୍ କରିଦେଉ